ମୁଁ ହଲ୍ରେ ଯାଇଛି ହଲ୍ରେ ଯାଇକି ମୋର ଏଇଠି ମାଲକାନଗିରି ହଲ୍ ଅଛି ହଲ୍ରେ ଗଲି ଦୁଇ ତିନିଥର ଯାଇଥିଲି ଯାଇକି ସେଇଠି ବୁଲିବି କେତେ ଦିନ ପରେ ଯାଇକି ସେଇଠି ଫ୍ୟାମିଲି ସହିତ ଯିବି ଯାଇକି ଖିଆପିଆ କରିବି ସବୁ ଖାଇବି ହଲ୍ ଭିତରେ ବସିକି ଫ୍ୟାମିଲି ନେଇକି ପିଲାମାନେ ଅଛି ଆମେ ସମସ୍ତେ ଏକା ସହିତ ସେଇଠି ବୁଲିବି ବୁଲିବି ସବୁ ଦେଖିବି ହଲ୍ ଭିତରେ ଆମର ସେ ମୋ ସ୍ୱାମୀ ସେଇଠି ଯାଇକି ଟିକେଟ୍ ଆଣିଦେବେ ଟିକେଟ୍ ଆଣିବା ପରେ ଆମେ ଯାଇକି ବସିବୁ ବସିକି ସମସ୍ତେ ଏକା ସହିତ ଭଲ୍ରେ ଦେଖିବି ଦେଖିକି ସେଇଠି କ'ଣ ଦେଖିଲି ଆହୁରି ବାହାରିବି ଟିକେ ବ୍ରେକ୍ ଦେଲେ ଆହୁରି ବାହାରିବି ବାହାରିି ବାହାରିକିି ବୁଲିବି ବୁଲିକି ଆଉ ଥରେ ଯିବି ଆଉ ଥରେ ଯାଇକି ସେଇଠି ଖାଇ ଖାଇକି ତା'ପରେ ଦେଖିବି ସମସ୍ତେ ବୁଲାବୁଲି କରିକି ଆସିବି ଘରକୁ